ଓଡ଼ିଶାର ପର୍ବପର୍ବାଣି ବହୁତ ଗୁରୁତ୍ୱ ଅଟେ ବହୁତ ଖିରି କାକରା ଖେଚୁଡ଼ି ଚକୁଳି ନେଇଥାଉ ସବୁଠାରୁ ଅଧିକ ପ୍ରିୟ ଜଗନ୍ନାଥଙ୍କର ପୋଡ଼ ପିଠା ପୋଡ଼ପିଠା ଖାଇବା ପାଇଁ ଜଗନ୍ନାଥ ବର୍ଷକୁ ଥରେ ମାଉସୀ ମା ମନ୍ଦିରକୁ ଯାଆନ୍ତି ସେଥିପାଇଁ ପର୍ବପର୍ବାଣୀରେ ଯୋଗ୍ୟ ଗୁରୁତ୍ୱ ଦିଆଯାଏ ପୂର୍ବମାନେ ବହୁତ କିଛି ମିଠା ଜିନିଷ ମଧ୍ୟ ବନେଇ ଥାଉ ଜିନିଷ ବନେଇ ଥାଉ ଆରିଶା କାକରା ପୁଳି ମଣ୍ଡା ଚକୁଳି ନଡ଼ିଆ ଖଜା ଗଜା ବାରିସା ଏମିତି ବହୁତ ଜିନିଷ ପର୍ବପର୍ବାଣି ଆମେ ବନେଇ ଥାଉ ଆମେ ଖାଉ ବନ୍ଧୁବାନ୍ଧବ ସାଇ ଡ଼ିସା ମଧ୍ୟ ଦେଇଥାଉ